ଓଜନ ବଢ଼ାଇବା ପାଇଁ ବ୍ୟକ୍ତିକୁ ଖାଦ୍ୟପେୟ ଆଗ ଠିକ୍ ଠାକ୍ କରିବା ଦରକାର ଏମିତିକି ଆମର ମାଛ ମାଂସ କ୍ଷୀର ଦହି ଅଣ୍ଡା ଛେନା ସବୁ ଏଇସବୁ ଖାଦ୍ୟ ଖାଇଲେ ସ୍ନେହସାର ଯୁକ୍ତ ଖାଦ୍ୟ ଖାଇଲେ ବ୍ୟକ୍ତିର ଓଜନ ବଢ଼ିଥାଏ ଆଉ ଖାଦ୍ୟପେୟ ଟାଇମ୍ ଠିକ୍ ଠିକଣା ରହିବା ଦରକାର ଠିକ୍ ସମୟରେ ଖାଇବା ଠିକ୍ ସମୟରେ ଶୋଇବା ୟାକୁ ଯଦି ନ କରିପାରିବ ତା'ହେଲେ ବ୍ୟକ୍ତିର ଓଜନ ଠିକ୍ରେ ବଢ଼ିପାରିବ ନାହିଁ ଆଉ ସେଥିପାଇଁ ଗାଁରେ ଆମର ଖାଦ୍ୟପେୟ ଠିକ୍ ଠାକ୍ କରିବ ଆଉ ଖାଦ୍ୟ ଯେମିତି ଦରକାର ସେମିତି ରେଷ୍ଟ ବି ଦରକାର ବଡ଼ି ପାଇଁ ସେଇଟା କଲେ ବ୍ୟକ୍ତିର ଓଜନ ବଢ଼ିବାରେ ସାହାଯ୍ୟ କରିଥାଏ ଏଇଟା ହେଉଛି ଓଜନ ବଢ଼ିବା ପାଇଁ ସଠିକ୍ ଉପାୟ